ଆମ ନାଗରିକମାନଙ୍କର୍ ସୁରକ୍ଷା ଏବଂ ଯେନ୍ ସମାଜରେ ଶାନ୍ତି ବଜାୟ ରଖବାର୍ ଅଛି ଇ ବିଷୟରେ ଆଇନ୍ଟା ମୂଲ୍ୟବାନ୍ ଜିନିଷ ଏ ଆଇନ୍ ଯଦି ନାଇଥିବା ଆଇନ୍ ଯଦି ଠିକ୍ ଭାବେ ଚାଲୁ ନାଇଁ ହେବା ଲାଗୁ ନାଇଁ ହେବା ତ ଆମ ନାଗରିକର କିଛି ବି ସୁବିଧା ହେଇ ନାଇପାରି ଯେନ୍ତାକି ଦେଶେ ଏତେ ବଡ଼୍ ଅପରାଧ୍ ମାନେ ବଢ଼ି ବସିଲାନ ଯେ ସବୁଦିନ ଖବର୍ ଖାବରକାଗଜ୍ରେ ବାହାରୁଚି ଯେ ଆଜି କୌଣସି ବ୍ୟକ୍ତି ତାର୍ ଶାଶୁକେ ମାରିନେଲା କନ୍ ଶାଶୁ ଶଶୁର ତାର୍ ବୋହୁକୁ ଜାଲିଦେଲେ ଏନ୍ତା ବହୁତ୍ ଅପରାଧ୍ମାନେ ଆସୁଛି ବହୁଟେ ଅପରାଧ୍ ବାହାରୁଚି ଆର୍ ନାରୀ ଉପରେ ଏତେ ଭାବରେ ପୁରା ଦୁର୍ନୀତି ଚାଲୁଛି ଯେ ଆମର୍ ଆଇନ୍ଟା କିଛି କରି ନାଇଁପାରବା ତ ମୋର୍ ହିସାବେ ଯେନ୍ ନାରୀ ଉପରେ ଯେନ୍ ଅପରାଧ୍ମାନେ ହୋଉଛି ଅପହରଣ ହୋଉଛି ବଲାତ୍କାର୍ ହୋଉଛି ଏ ସବୁ ଜିନିଷ୍ ନାଇଁ ହବାର୍ କଥା ଯଦି ହୋଉଛି ଯିଏ ଭୁଲ୍ କରୁଛି ତାର୍ ଉପରେ ପୁରା କଠୋର୍ ଭାବରେ ଆଇନ୍ଟା ଉପଲବ୍ଧ ହେବାର୍ କଥା ତାର୍ ଉପରେ ଚାଲୁ ହେବାର୍ କଥା ଯଦି କିନ୍ ନାରୀ କି କିଏ କାଣା କରୁଛି ତ ସେତାକେ ଖାଲି ଜେଲ୍ ଜେଲ୍ ଦିଆଯାଉଛି ଏ ସବୁ ଜିନିଷ୍ ରାଇଟ୍ ହେଉନି ଏ ସବୁ ଜିନିଷ୍ଟା ଖାଲି ଜେଲ୍ ଦିଆହବା ତ କିଛି ତାର୍ ଜିନ୍ ଭୁଲ୍ କରିଛେ ସେ ଜିନିଷ୍ର କିଛି ବି ଫଲ ନାଇପାଇଲା ସି ତ ମୋର୍ ହିସାବେ ଆଇନ୍ ଟିକେ ଆଉ ଟିକେ ଶକ୍ତ ହୋଉ ଯେ ନାରୀ ଉପରେ ଆର୍ ଯେନ୍ତା ଅତ୍ୟାଚାର ନା ହୋଇ